ମୁଖ୍ୟତଃ ଲୋକମାନେ ବହୁତ ଦୂର ଦୂରକୁ ଯାତ୍ରା କରନ୍ତି କିଏ ବସ୍ରେ ଯାଏ କିଏ ଟ୍ରେନରେ ଯାଏ କିଏ ଉଡ଼ାଜାହାଜରେ ଯାଏ କିଏ ମୋଟର ସାଇକେଲରେ ଯାଏ ମୁଖ୍ୟତଃ ଟ୍ରେନରେ ଗଲେ ଆରାମ ସେ ବର୍ଷା ବର୍ଷା ପବନକୁ ଡର ନଥାଏ ସେଠି ସବୁପ୍ରକାର ସୁବିଧା ଥାଏ ସେ ଭିତରେ ଖାଇବାକୁ ମିଳିଥାଏ ସେ ଭିତରେ ସୁବିଧା ଥାଏ ପାଣି ପିଇବାର ହାତ ଧୋଇବାର ସେସବୁ ସୁବିଧା ଟ୍ରେନରେ ଥାଏ ଆଉ ଟ୍ରେନରେ ଗଲା ବେଳେ କିଛି ସ୍ମରଣୀୟ ଜିନିଷ ବି ଦେଖିବାକୁ ମିଳିଥାଏ ଯେମିତିକି ପାହାଡ଼ ଜଙ୍ଗଲ ଏହି ଭିତର ଦେଇ ଟ୍ରେନ ଅତିବାହିତ କରେ ଆଉ ଟ୍ରେନ ତା'ର ନିଜ ଟ୍ରେନ ଡ୍ରାଇଭର ନିଜେ ନିଜେ ସେ ତା'ର କେଉଁ ଯାଗାରେ ରଖିଏ କେଉଁ ଯାଗାରେ ନେଇକି ପହଞ୍ଚାଇଥାଏ ଲୋକମାନଙ୍କୁ ସେହିଟା କେବଳ ସେ ହିଁ ଜାଣିଥାଏ ଯାହାର ଯେଉଁଠି ଯେଉଁ ଡେଷ୍ଟିନେସନରେ ଯେଉଁ ଲୋକମାନେ ପହଞ୍ଚିବାକୁ ଚାହାନ୍ତି ସେଠି ସୁବିଧାରେ ଯାଇପାରନ୍ତି ଆଉ ମୁଖ୍ୟତଃ ଉଡ଼ାଜାହାଜ ଯେମିତିକି ଦୂର ଦୂର ଯିବାକୁ ହେଲେ ଆମେ ଯଦି କୌଣସି ଦେଶରୁ ଆଉ କୌଣସି ମହାଦେଶକୁ ଯିବାକୁ ହୁଏ ଆମେ ମୁଖ୍ୟତଃ ଉଡ଼ାଜାହାଜରେ ଅତିବାହିତ କରୁ କାରଣ ଏଥିରେ ଗଲେ ବହୁତ ସୁବିଧାରେ ଆମେ ଯାଇକି ସେଠି ପହଞ୍ଚିପାରୁ ଆଉ ଅଳ୍ପ ସମୟ ମଧ୍ୟରେ ଆମେ ଆମ ନିଜର କାମ ସବୁ ତୁଟାଇ ସେଠୁ ପୁଣି ରିଟର୍ଣ୍ଣ କରିପାରୁ ସେଥିରେ ଆଉ ମୋଟର ସାଇକେଲ ଧର ଆମେ ଯଦି କୌଣସି ଯାଗାକୁ ଅଳ୍ପ ଦୂର ଯେମିତିକି ଦଶରୁ ପନ୍ଦର କିଲୋମିଟର ଭିତରେ ଆମେ ଯାଇକି ପହଞ୍ଚିବା ଦରକାର ହେଉଛି ବା ସେ ରାସ୍ତା କନ୍ଦି ରାସ୍ତା ହେଉ କି ବାଲି ରାସ୍ତା ହେଉ ସେହି ବଡ଼ ବସ୍ ଯାଇପାରେନି ସେଥିପାଇଁ ଆମେ ମୋଟର ସାଇକେଲକୁ ଧରି ଆରାମ ସେ ଅତିବାହିତ ଆମେ କରୁ